ଭାଇ ମୁଁ ନା ବ୍ୟସ୍ତ ବ୍ୟସ୍ତ ଭିତରେ ମୋ ଟଙ୍କା ନ ନେଇକି ଆସିଛି ଆପଣଙ୍କର ପେଟିଏମ୍ କିମ୍ବା ଫୋନ୍ ପେ' ହୋଇପାରିବ ସ୍କାନର କୋଡ଼ ରଖିଛନ୍ତି କି ହେଲେ ସ୍କାନ କରିଦେଇଥାନ୍ତି ଓହୋ ଆଛା ନମ୍ବର ଅଛି ନଚେତ ନମ୍ବର ଟା କୁହନ୍ତୁ ନହେଲେ ମୁଁ ପଇସା ପଠେଇଦେବି ଟିକିଏ ବୋଧେ ନେଟ୍ ବୋଧେ ବିଜି ଅଛି ଟିକିଏ ୱେଟ କରନ୍ତୁ ଟିକିଏ

ଆଜ୍ଞା ଠିକ ଅଛି ତାହେଲେ ମୁଁ ପଇସା ପଠେଇ ଦେବି ହଁ ହଁ ବା ମୁଁ ବ୍ୟସ୍ତ ବ୍ୟସ୍ତରେ ଭୁଲିକି ପଳେଇଆସିଲି ତ ସେଇଥିପାଇଁ ଠିକ ଅଛି ଭାଇ ହେଉ